ଆମେ ଯେତେବେଳେ ଖେଳର ଖେଳିବା ଦ୍ୱାରା ଆମର ବ୍ୟାୟାମ ହୁଏ ପ୍ଲସ୍ ଶରୀର ଠିକ୍ ଠାକ୍ ରୁହେ ୟା ପରେ ମଧ୍ୟ ଦୂରା ଦୂରାନ୍ତରୁ ଲୋକମାନେ ଆମକୁ ଯେଉଁ ପିଲାମାନେ ସବୁ ଖେଳିବାକୁ ଆସନ୍ତି କ୍ରିକେଟ୍ ଖେଳେ କ୍ରିକେଟ୍ ଖେଳିଲା ପରେ ସାଙ୍ଗ ସାଥି ଚିହ୍ନା ପରିଚୟ ବହୁତ ଆସିକି କ୍ରିକେଟ୍ ଖେଳିଲେ ସେମାନଙ୍କ ମଧ୍ୟରେ ବହୁତ ବନ୍ଧୁତା ସମ୍ପର୍କ ହୁଏ କାରଣ କିଏ କେତେ ଦୂରରୁ ଆସିଛନ୍ତି କ୍ରିକେଟ୍ ଖେଳୁଛନ୍ତି କିନ୍ତୁ ବନ୍ଧୁତା ସ୍ଥାପନ ହେଉଛି ତା'ପରେ ମଧ୍ୟ ଖେଳିଲେ ଦେହ ହାତ ଶରୀର ଠିକ୍ ରୁହେ କାରଣ ଦୌଡ଼ା ଦୌଡ଼ି ଦ୍ୱାରା ଆମର ବ୍ୟାୟାମ ହୁଏ ଖେଳର ବହୁତ ଉପକାର ଅଛି ମାନେ ବ୍ୟାୟାମ ସହିତ ଆମର ବହୁତ ଲୋକଙ୍କ ସହିତ ସମ୍ପର୍କ ବଢ଼େ ଏବଂ ଦୂର ଦୂରାନ୍ତ ଖେଳିବାକୁ ଯାଇତେ ହୁଏ ଆଉ ଲୋକମାନଙ୍କ ସାଙ୍ଗରେ ତ ଦ୍ୱାରା ବହୁତ ସମ୍ପର୍କ ବଢ଼େ ତା'ପରେ ବି ମକର ଖେଳ ହେଲେ ବହୁତ ଲୋକ ଆସନ୍ତି ଖେଳ ଦେଖନ୍ତି ଉତ୍ସାହିତ ହୁଅନ୍ତି ଏଣୁ ଖେଳ ବହୁତ ସାକାରାତ୍ମକ ଭାବେ ଭଲ ଗୁଣ ଅଛି ଖେଳ ଖେଳିବା ଦ୍ୱାରା ବହୁତ କିଛି ଉପକାର ହୁଏ ପ୍ଲସ୍ ବନ୍ଧୁତା ସମ୍ପର୍କ ହୁଏ ଆଉ ଖେଳର ଖେଳର ତ ଆଉ କ'ଣ କହିବି ଖେଳର ଖେଳର ଆଗେ ତ ପ୍ରଥମେ ଖେଳି ଆମର ବ୍ୟାୟାମ ହୁଏ ଦେହ ଶରୀର ସବୁ ଠିକ୍ ରୁହେ